ମୁଁ ଯେତେବେଳେ ମୋ ଫୋନ୍ ନ୍ୟୁରେ କିଣିଥିଲି ସେଇ ଆମର ଚାର୍ଜର ଥିଲା ସବୁ ଥିଲା ଗୋଟେ ଗ୍ୟାରେଣ୍ଟି ଦେଇଥିଲା ମୋବାଇଲର ଗୋଟେ ବର୍ଷର ଗ୍ୟାରେଣ୍ଟି ଦେଇଥିଲା ଚାର୍ଜର ମୋର ଚାର୍ଜର ବି ଭଲ ଥିଲା ଗୋଟେ ଅଧଘଣ୍ଟା ଭିତରେ ଶହେ ପରସେଣ୍ଟ ଚାର୍ଜ ହେଇଯାଉଥିଲା ମୋ ଫୋନ୍ରେ ସେ ଚାର୍ଜର ଗୋଟେ ମୂଷା କାଟି ଦେଇଥିବାରୁ ସେ ଖରାପ ହେଇଯାଇଥିଲା ତ ମୁଁ ଦୋକାନକୁ ନେଲାବେଳେ ଗୋଟିଏ ଡେଟ୍ ଦେଇଥିଲା ମୋବାଇଲର ମୋବାଇଲର ଗ ଡେଟ୍ ଦେଇଥିଲା ସେ ତାହା ଦେଇଥିଲା ଯେ ସେ ଡେଟ୍ ସରି ଯାଇଥିଲା ଚାର୍ଜର ମୋତେ ଆଉ ଦିଆହେଲା ନାଇଁ ତ ମୁଁ ନୂଆଟା କିଣିଲି ସେଇ ଚାର୍ଜର ମୁଁ ବସେଇଲି ଫାଷ୍ଟ ଫାଷ୍ଟ ଭଲ ହେଲା ତାପରେ କେତେଦିନ ଗଲା ପରେ ତାହା ଭଲରେ ହେଲା ନାଇଁ ବା ମୋର ମୋ ଫୋନ୍ରେ ଭଲରେ ଚାର୍ଜ ହେଲା ନାଇଁ ତ ନିଜ ଫୋନ୍ର ଚାର୍ଜର ହିଁ ଭଲ ଆଗର ଭଲ ଥିଲା ସେଟା ମୂଷା କାଟି ଦେଇଥିବାରୁ ମୁଁ ନୂଆ ନୂଆର ଚାର୍ଜର କିଣି ଆଣିଲି ତାହା ମୋ ଫୋନ୍ରେ ଫିଟ୍ ହେଲାନାହିଁ କି କ'ଣ ହେଲା ନାହିଁ ସେଟା ଚାର୍ଜ ଭଲ ଦେଲ ନାହିଁ ଆଉ ଗୋଟେ ଅଧଘଣ୍ଟାକୁ ଗୋଟେ କୋଡ଼ିଏ ପରସେଣ୍ଟ କି ତିରିଶ ପରସେଣ୍ଟ ଏତିକି ଏକା ହଉଥିଲା ଆର୍ ତାହା ଜଲ୍ଦି ବି ସରିଯାଉଥିଲା ସେ ଚାର୍ଜର କିଛି ବି କାମ ଦେଉନଥିଲା ତ ସେ ଧୀରେ ଧୀରେ ଏମିତି ଟିକେ ଜଷ୍ଟ ଟିକେ କଥା ହେଲେ ବି ବହୁତ କିଛି ଚାର୍ଜର ସରିଯାଉଥିଲା ସେ ଚାର୍ଜର ଟିକେ ବସାଇଲେ ବି ଗୋଟେ ପାଞ୍ଚ ମିନିଟ୍କୁ ଗୋଟେ ପରସେଣ୍ଟ ପାଞ୍ଚ ଦଶ ମିନିଟ୍କୁ ଗୋଟେ ଦୁଇ ତିନି ପରସେଣ୍ଟ ହଉଥିଲା କିଛି ଭଲ ଚାର୍ଜ ବି ମୋ ଫୋନ୍ରେ ହଉନଥିଲା ତାହା ମୁଁ ଦୋକାନରେ କହିବାରୁ ମୋତେ ସିଏ ଏମିତି ଆଗ ହେବ କ'ଣ କହିଲା ଚାର୍ଜର ସେଟା ଏତେ ଭଲ ନଥିଲା କମ୍ପାନୀ ମଧ୍ୟ ସେ ଚାର୍ଜରର କମ୍ପାନୀ ଭଲ ନଥିଲା ଆଉ ଚାର୍ଜର ଚାର୍ଜର ଯେଉଁ ଫୋନ୍ର ଯେଉଁ ଚାର୍ଜର ତାହା ହିଁ ମୁଁ ମାନେ ଯେ ଭଲ ଥିବ ସେ ଚାର୍ଜର କିଛି ବି ସେ କାରଣରୁ ସେ ଚାର୍ଜର ଖରାପ ହେଇଯିବ କାହାର ମିଶା ତ ତାଙ୍କେ ନୂଆଟା ଆଣିବ ଆ ଏକା ସେ ଚାର୍ଜର ଖରାପ ଭଲ ନଥିବ ବୋଲି କ'ଣ କରିପାରିବେ ତ କମ୍ପାନୀ ଭଲ ନଥିଲା କି ଚାର୍ଜର ଚାର୍ଜର ତ ଭଲ ନଥିଲା ଏକା କମ୍ପାନୀ ମଧ୍ୟ ଭଲ ନଥିଲା ତ ଗୋଟେ ଏକ୍ସପାଇରି ଡେଟ୍ ଦେଇଥିଲା ଚାର୍ଜରର ଯେ ମୂଷା କାଟି ଦେଇଥିବାରୁ ତାହା ଖରାପ ହେଇଯାଇଥିଲା ତ ମୁଁ ନୂଆ ଚାର୍ଜର କିଣି ଆଣିଥିଲା ସେ ଚାର୍ଜର କିଛି ବି ଭଲ ଆମର ମୋବାଇଲରେ ପ୍ରଫିଟ୍ ଦେଲା ନାହିଁ